ଆମେ ଗାଁରେ ବସବାସ କରୁ ଗାଁରେ ବସବାସ କରୁ ବିଜୁଳି ଉପରେ ବହୁତ ନିର୍ଭର କରୁ ବିଜୁଳି ହେଉଛି ଗାଁର ଗୋଟେ ମୁଖ୍ୟ ଅଙ୍ଗ କାହିଁକି ନା ସାଧାରଣତଃ ଗାଁରେ ଲାଇନ୍ ନ ଥିଲେ ବିଜୁଳି ନ ଥିଲେ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯେମିତି କି ଖରାଦିନେ ବେଶି ଲାଇନ୍ କାଟନ୍ତି ତ ଖରାଦିନେ ଲୋକ ବହୁତ ହନ୍ତସନ୍ତ ହୁଅନ୍ତି ଖରା ଗରମକୁ ସହି ପାରନ୍ତିନି ଏପଟେ ଲାଇନ୍ କାଟି ଦିଅନ୍ତି ଯେ ବିଜୁଳି କାଟି ଦିଅନ୍ତି ଯେ ଲୋକ ବହୁତ ହଇରାଣ ହୁଅନ୍ତି ଯେପରି କି ଗରମ ତ ଆଉ ସହି ପାରନ୍ତିନି କି ଫ୍ୟାନ୍ ବ୍ୟବହାର କରି ପାରନ୍ତିନି ବାହାରେ ଆସି ବସନ୍ତି ତା'ପରେ ଧାନ ଧାନ ଯେତେବେଳେ ବାଡ଼ିଆ ହୁଏ ଧାନ ବାଡ଼େଇ ପାରନ୍ତିନି ଲାଇନ୍ ତ ନାହିଁ ମେସିନ୍ ସାହାଯ୍ୟରେ ଧାନ ବାଡ଼େଇ ପାରନ୍ତିନି ତା'ପରେ ଗାଁରେ ବି ଚତୁଃପାର୍ଶ୍ୱ ଯଦି ଲାଇନ୍ କଟିଯାଏ ଗାଁର ଚତୁଃପାର୍ଶ୍ୱରେ ଅନ୍ଧାର ହେଇଯାଏ ସବୁଆଡ଼େ କିଟିକିଟି ଅନ୍ଧାରରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହଇରାଣ ହୁଅନ୍ତି ଆଉ ବେଶି ଛୋଟ ପିଲାମାନେ ଯେଉଁ ଛୋଟ ଛୋଟ ଦଶ ଦଶ ମାସର ଛୁଆ କିମ୍ବା ବର୍ଷେ ଦୁଇ ବର୍ଷର ଛୁଆ ଏହି ଛୁଆ ବେଶି ହଇରାଣ ହୁଅନ୍ତି ଲାଇନ୍ ନଥିବା ଯୋଗୁଁ ସେମାନେ କାନ୍ଦନ୍ତି ଶୋଇପାରନ୍ତି ନାହିଁ ରାତିରେ କି ଛାଡ଼ି ଦିଅନ୍ତିନି ତା'ପରେ ରହିଲା କି ପାଠ ପଢ଼ିବା ପିଲାମାନେ ପାଠ ପଢ଼ିବା ପିଲାମାନେ ସେ ବିଜୁଳି ନ ଥିବାରୁ ବହୁତ ହଇରାଣ ହୁଅନ୍ତି ପାଠ ପଢ଼ି ପାରନ୍ତିନି ଆଜିକାଲି ପିଲା ତ କେହି ଡିବିରେ ପଢ଼ିବାକୁ ଭଲ ପାଉନାହାଁନ୍ତି ସମସ୍ତେ ଲାଇନ୍ ଉପରେ ନିର୍ଭର କରୁଛନ୍ତି ତ ଯଦି ଲାଇନ୍ ନ ରହିବ ତା'ହେଲେ ସେ ପାଠ କେମିତି ପଢ଼ିବେ ପାଠ ପଢ଼ନ୍ତିନି ବୁଲନ୍ତି ତା'ପରେ ରହିଲା ଲୋକମାନେ ଯେହେତୁ ସବୁବେଳେ ଚତୁଃପାର୍ଶ୍ୱ ଅନ୍ଧାର ଦେଖାଯାଏ କିଟିକିଟି ଅନ୍ଧାରରେ ଲୋକମାନେ କୁଆଡ଼େ ଯିବେ ବାହାରକୁ ବେଶି କେହି ଯାଇପାରନ୍ତିନି ସମସ୍ତେ ଘରେ ରୁହନ୍ତି ତ କିଛି ସୁବିଧା ଅସୁବିଧା ଥିଲେ ଯଦି ବାହାରକୁ ଯିବାକୁ ପଡ଼େ ତ ସେମାନେ ଯିବାକୁ ଡରନ୍ତି ଏମିତି କିଟିକିଟି ଅନ୍ଧାରରେ ବାହାରକୁ ଯିବା ଠିକ୍ ନୁହେଁ ନା ତା'ପରେ ବି ଯଦି ବି ବେଶି ଖରାଦିନେ ଲାଇନ୍ କଟେ ଲାଇନ୍ କାଟି ଦିଅନ୍ତି ଲାଇନ୍ କାଟି ଦେଲେ ବହୁତ ହଇରାଣ ଆମେ ହେଉ ଆଉ ଗାଁରେ ତ ଏତେ ଯେ ସମ୍ବଳ ନାହିଁ ଯେ କାହା ପାଖରେ ସମସ୍ତେ ଇନଭଟର୍ କିଣିବେ ତ କାହା କାହା ଘରେ ଜଣ ଜଣଙ୍କ ଘରେ ଇନଭରଟର୍ ଥାଏ ତ ଆଉ ସମସ୍ତିଙ୍କର ଇନଭରଟର୍ ନଥାଏ ବିଜୁଳି କାଟିବା ଦ୍ୱାରା ସମସ୍ତଙ୍କ ଘର ଅନ୍ଧାର ଦେଖାଯାଏ ତ ଏଇଟା ହେଉଛି ଗାଁ ମାନଙ୍କର ମୁଖ୍ୟ ସମସ୍ୟା ସିଏ ଯଦି ବିଜୁଳି କାଟିଦେବେ ଗାଁ ଲୋକ ବହୁତ ହଇରାଣ ହୁଅନ୍ତି